ହଁ ଆଜ୍ଞା ଆଜ୍ଞା ମୁଁ ମ୍ୟାନେଜର କହୁଥିଲି କାନାଡ଼ା ବ୍ୟାଙ୍କରୁ ଆଜ୍ଞା ନମସ୍କାର କୁହନ୍ତୁ ଆଜ୍ଞା ଆଚ୍ଛା କୁହନ୍ତୁ ଆପଣ କେଉଁ ତା'ର କୃଷିଋଣ ରହୁଛି ତାପରେ ସୁନା ଗୋଲ୍ଡ ଲୋନ୍ ରହୁଛି ତା'ପରେ ଛେଳି ଲୋନ୍ ରହୁଛି ମାନେ ଗୁହାଳ ଫୁହାଳ କରିବା ପାଇଁ ବି ମାନେ ଲୋନ୍ ରହୁଛି ଆପଣ କେଉଁ ଲୋନ୍ଟା କରିବା ପାଇଁ ଆଗ୍ରହ ଅଛନ୍ତି ଦୁଇ ଲକ୍ଷ ରହୁଛି କୃଷି ଋଣ ରହୁଛି ଏକ ଲକ୍ଷ ଟଙ୍କା ଋଣ ରହୁଛି ଦେଢ଼ ଲକ୍ଷ ସିଏ ଏକ ଲକ୍ଷ କୃଷି ଋଣଟା ଯେହେତୁ ଆମେ ମଧ୍ୟମ ଧରଣର ଲୋକ ତେଣୁ କୃଷି ପାଇଁ ଟିକେ ମାନେ ଏକ ଟଙ୍କା ରହୁଛି ଶହେରେ ଆଉ ଟିକେ ମାନେ ସୁବିଧା ଅଛି ଅନ୍ୟ ତୁଳନାରେ ଏଟା ଟିକେ ଆଉ କିସ୍ତି ଅନୁସାରେ ଆପଣ ଚାହିଁଲେ ତାକୁ ଦେଇପାରିବେ ନିଜ ସୁବିଧା ଅନୁସାରେ ତ ଏହିଟା ଭଲ ହେବ କୃଷି ଋଣଟା ସେହିଟା ଆପଣଙ୍କର ଆପଣଙ୍କ ଉପରେ ନିର୍ଭର କରେ ଆପଣ ତାକୁ କେଉଁ ମାସକୁ କେଉଁ ହିସାବରେ ପଇସାଟା ଦେବେ ଯଦି ଦୁଇ ଲକ୍ଷ କରୁଛନ୍ତି ଆପଣ ଯଦି ଚାହିଁବେ ତାକୁ ଦଶ ଦଶ ହଜାର କରିକି ପ୍ରତି ମାସରେ ଦେଇପାରିବେ ସେହିଟା ଆପଣଙ୍କ ଉପରେ ନିର୍ଭର ଆପଣ ଯେଉଁ ହିସାବରେ ପଇସା ଦେବେ ଆପଣଙ୍କର ଲୋନ୍ଟି ସେହି ସେହି ହିସାବରେ କ୍ଳିଅର ହୋଇ ଚାଲିବ ତା'ର ଯଦି ଆପଣ ମାନେ ବିବାହିତ ତାହେଲେ ଆପଣଙ୍କର ସ୍ୱାମୀଙ୍କର ଆଧାର କାର୍ଡ଼ ଆପଣଙ୍କର ତା'ପରେ ଜମିର ପଟ୍ଟା ଆବଶ୍ୟକ ଆଉ ବ୍ୟାଙ୍କର ପାସବୁକ୍ ଜେରକ୍ସ ଏହିସବୁ ଡକ୍ୟୁମେଣ୍ଟ ଦରକାର ହଁ ସେଥିରେ କିଛି ହଁ ସେଥିରେ କିଛି ରିଲାକ୍ସ ବି ଅଛି ଆପଣ ଚାହିଁଲେ ଯଦି ଅଳ୍ପ ସମୟ ମଧ୍ୟରେ ମାନେ ଭିତରେ କରିଦେଇପାରିବେ ତା ହେଲେ ସେହିଟା ଆପଣଙ୍କ ଉପରେ ନିର୍ଭର ଆପଣ ଯଦି ଚାହିଁବେ ତାକୁ ଗୋଟିଏ ବର୍ଷ ଭିତରେ କ୍ଳିଅର୍ କରିଦେବା ପାଇଁ ତ ସେ କିଛି ରିଲାକ୍ସ ମିଳିବ ଆପଣଙ୍କୁ ଆଜ୍ଞା ଚାଳିଶ ହଜାର ଦିଆହେଉଛି ଗୋଟିଏ ଭରିକୁ ଚାଳିଶ ହଜାର ଟଙ୍କା ଦିଆଯାଉଛି ସୁଧ ସେ ଏକ ଟଙ୍କା ଆଜ୍ଞା ଆଉ କଣ ଜାଣିବା ପାଇଁ ଆପଣ ଆଗ୍ରହ ଅଛନ୍ତି ଆପଣ ଯେଉଁ କେଉଁଟା କରିବା ପାଇଁ ଚାହୁଁଛନ୍ତି ଯେଉଁଟା ଏକ ଟଙ୍କା ହେବ ସେହିଟା ଆପଣଙ୍କ ପାଇଁ ହିଁ ବେଶି ଫଳପ୍ରଦ ହୋଇପାରିବ ସେହିଟା କୃଷି ଋଣ କି ସୁନା ଋଣ ସେହିଟା ତ ସୁଧ କମ ଅଛି ତ ସେହିଟା ଆପଣଙ୍କ ପାଇଁ ସୁବିଧା ହୋଇପାରିବ ସୁନା ପାଇଁ ବି ସେମିତି ରହିବ ସେହି ଋଣ ପାଇଁ ତ ସବୁ ପ୍ରକାର ସମାନ ରହିବ ସେହି ମାନେ ଆଧାର କାର୍ଡ଼ ରହିବ ବ୍ୟାଙ୍କର ପାସବୁକ୍ ଜେରକ୍ସ ରହିବ ଆଉ ଜମି ପଟ୍ଟା ବି ରହିବ ଏସବୁ ଦରକାର ଇନ୍କମ୍ କେତେ ରହୁଛି ବାର୍ଷିକ ସେଟା ବି ଦର୍ଶ ମାନେ କରିବା ପାଇଁ ପଡ଼ିବ ଏସବୁ ଦରକାର ଆଉ ସେଟା ଆପଣ ସ୍ୱାମୀଙ୍କ ନାଁରେ ହେଲେ ବି ଆପଣ ମାନେ ଗ୍ୟାରେଣ୍ଟର ଯେଉଁ ରୁହନ୍ତି ଆପଣ ରହିବେ କିନ୍ତୁ ପ୍ରେସର୍ ମାନେ ଶୁଝିବାଟା ତାଙ୍କ ଉପରେ କିନ୍ତୁ ସିଏ ଯଦି ଇନକେସ୍ ମାନେ କୌଣସି ପ୍ରକାର ଅସୁବିଧା ହୁଏ ତ ସେହିଟା ଆପଣ ହିଁ ଭରଣା କରିବା ପାଇଁ ପଡ଼ିବ ହଁ ପାସପୋର୍ଟ ସାଇଜ୍ ଫୋଟୋ ଦରକାର ଆଉ ସିଗନେଚର୍ ଦରକାର ଆଧାର କାର୍ଡ଼ ବ୍ୟାଙ୍କ ପାସବୁକ୍ ଏହିସବୁ ଡକ୍ୟୁମେଣ୍ଟ ପ୍ରମାଣ ପତ୍ର ଆଣିଲେ ଆପଣ ହଁ ଉଭୟଙ୍କର ଦିଆ ଦ ଉଭୟଙ୍କର ଦେବାକୁ ପଡ଼ିବ ଯ ସେହିଟା କମ୍ପ୍ୟୁଟର ମାଧ୍ୟମରେ ବି ମାନେ ଏବେ ବି ଲ୍ୟାପଟପ୍ କମ୍ପ୍ୟୁଟର ମାଧ୍ୟମରେ ତାକୁ ସିଗନେଚର୍ ବି କରିହେବ ସିଏ ଏମିତି ତ ହୋଇପାରୁଛି କିନ୍ତୁ ନିହାତି ଆସିବାଟା ଦରକାର ଏମିତି ତ ବହୁତ କମ କେସ୍ ହୁଏ କିନ୍ତୁ ନିହାତି ଆସିବା ଦରକାର କିନ୍ତୁ ଆସିବାଟା ନିହାତି ଜରୁରୀ ନହେଲେ ହୋଇପାରିବ ନାହିଁ ଆଉ ଉପସ୍ଥିତିରେ ଦୁଇ ଜଣଙ୍କର ଉପସ୍ଥିତିରେ ହୋଇପାରିବ ନହେଲେ ଆପଣଙ୍କ ନାଁରେ କରିଦେବା ସେମିତି ହୋଇପାରିବ କିନ୍ତୁ ଯଦି ଆପଣ ଚାହୁଁଛନ୍ତି ତାହେଲେ ଦୁଇ ଜଣଙ୍କ ପାଇଁ ହେଲେ ସେ ଉପସ୍ଥିତ ରହିବା ଦରକାର ବ୍ୟାଙ୍କରେ ଆଉ ମ୍ୟାନେଜରଙ୍କ ସହିତ ଦେଖା କରିବା ଦରକାର ବ୍ୟାଙ୍କର କର୍ମଚାରୀଙ୍କ ସହିତ କଥା ହେବା ଦରକାର

ଆଜ୍ଞା ନମସ୍କାର